ହଁ କୁହନ୍ତୁ ଭାଇ ଗୋଟେ ପ୍ଲେଟ୍ ଗୋଟେ ପ୍ଲେଟ୍ ପ୍ଲେଟ୍ ନା ହଁ ତାହେଲେ ଗୋଟେ ଭଲ ଦହିବରା ଦୁଇ'ଟା ଖାଇ ଦିଅନ୍ତୁ କି ଦହିବରା ଦେବି ଭଲ ଦହିବରା ଯେ କିନ୍ତୁ ଆଜିକା ଲୋକଙ୍କ କଥା ତ ଜାଣିଛନ୍ତି ମାନେ ଯଦି ମୁଁ ଦହି ଟିକେ ଦେବୁ ଅଧିକା ଟିକେ ଦହି ଦେଇ ଦେଲି ନା ଭାଇ ଅଧିକା ଦହି ଦିଅନି ନା ଯଦି ଲଙ୍କା ଟିକେ ଦେଇଦେବି ନା ମୁଁ ଲଙ୍କା ଦିଅନି କିଏ କହିବ ମୋର ଧନିଆ ପକାଅନି କିଏ କହିବ ଲେମ୍ବୁ ପକାଅନି ସେଇ ହିସାବରେ ଆପଣ କ'ଣ ଖାଇବେ ଟିକେ କହିଲେ ମୁଁ ସେଇ ହିସାବରେ ଟିକେ ବନେଇବି ଆଉ ହଁ ଠିକ୍ କହୁଛ ଯେ ଯେମିତି ଆଜିକା ଯୋଉ ଇଏ ହେଉଛି ଟୋକା ପଲ ଇଏ ତ ଯାହା ତ ତାଙ୍କର ଖାଇବା ଶୈଳୀ ଦେଖିକି ମୋର ଟେଷ୍ଟ ବି ଦିନକୁ ଦିନ ବି କମି ଗଲାଣି ନା ମୁଁ ସିନା ଯେତେବେଳେ ଆଗରୁ ଦେଉଥିଲି ଆଗରୁ ଲୋକମାନେ ମୋର ମୁଁ ଦେଉଥିବା ଜିନିଷଟାକୁ ଖାଉଥିଲେ ବର୍ତ୍ତମାନ ଇଏ ଯାହା ଆସିକି କହୁଛି ମୋର ଲଙ୍କା ପକଅନି କିଏ କହୁଚି ଲେମ୍ବୁ ପକାଅନି ସେ କହୁଛି ମୋର ଆଳୁଦମ ଦେବନି ଘୁଗୁନି ଦେବ ସେ କହୁଛି ଘୁଗୁନି ଦେବ ଆଳୁଦମ ଦେବନି ଏଁ ଏମିତିକା ହେଇ ଧର ତା ସହିତ ଧର ଗୋଟେ କଷ୍ଟମର୍ ସହିତ ଆଉ ଗୋଟେ କଷ୍ଟମର୍ ଆଇଛି ସେ ତା'ର ତା ହିସାବରେ ସେ କହି ଦେଲା ମୁଁ ବନେଇ କି ତାକୁ ଦେଇ ଦେଲି କିନ୍ତୁ ତାକୁ ଯେଉଁ ଟେଷ୍ଟଟା ଲାଗିଲା ଆଉ ଗୋଟେ ଲୋକକୁ ସେଇ ଟେଷ୍ଟ ମାନେ ସେଇ ସେଇଟା ବନେଇ କି ଆଉ ଜଣଙ୍କୁ ଦେଲା ବେଳକୁ ସେ କହୁଛି ସେଟା ଭଲ ଲାଗୁନି ଏମିତି ହେଲା ବେଳକୁ ମୋର ବି ବଦନାମି ହେଲାଣି ଆପଣ ସିନା କହୁଛନ୍ତି ମୋର ଭଲ ବନଉଛି କିନ୍ତୁ ଏମିତି ହେଇକି ମୋର ବି ବେପାର ନଷ୍ଟ ହେଇକି ବସିଲାଣି ଆପଣ ଘର ଆପଣଙ୍କ ଆପଣ ଭାଇନା ଆପଣଙ୍କ ଘରଟା କେଉଁଠି କହିଲେ ଆପଣ ସେଇଠି ଚନ୍ଦକାରେ ଭଲ ଦହିବରା ବିକୁଛନ୍ତି ମୁଁ ବି ଜାଣିଛି ଆଉ କିନ୍ତୁ ସେପଟେ ଏମିତି ନୁହେଁ ସେପଟେ ସେ ଦୋକାନୀ ଯାହା ବନେଇକି ଦେବେ ସେ ସେଇଆ ଖାଇବେ ଏ କାମ ଚାଲିଛି ଟିକେ ଏ ଛୁଆ ଟିକେ ମାନେ କଲେଜ୍ ଫଲେଜଗୁଡ଼ାକ ଅଛି ତ ସେ ଟିକେ ଚଗଲା ହେଇକି ସେ ସବୁ ଏଇ ୟାକୁ କରୁଛନ୍ତି ଆଉ ମୋତେ ହଇରାଣ ବହୁତ ହଇରାଣ କରୁଛନ୍ତି କିନ୍ତୁ ବେପାର ଭଲ ହେଉଛି କିନ୍ତୁ ହଇରାଣ ମୋତେ ବହୁତ କରୁଛନ୍ତି କୁହନା କୁହନା ସେ ଯୋଉ ହଇରାଣ କରୁଛନ୍ତି ସେ ତାଙ୍କ କଥା କୁହନା ସେ ଦହି ଯଦି ଦହି ପାଣି ଦେଲି ନା ଆମକୁ ଲଙ୍କା ଚକଟିକି ଲେମ୍ବୁ ଦଳିକି ସେ ପାଣି ଦିଅ ଆମେ ପିଇବୁ ହେଲା ଗୋଟେ ପ୍ଲେଟ୍ରେ ଦେଉଛି ନେ ପିଇ ଦିଅ ନା ତାଙ୍କ ପାଇଁ ସ୍ୱତନ୍ତ୍ର ମୁଁ ଗୋଟେ ପାଣି ହାଣ୍ଡି ଗୋଟେ ହାଣ୍ଡି ଦହି ପାଣି ନେଇକି ଆଉଛି ଖାଲି ପିଇବା ପାଇଁ କ'ଣ କରିବୁ ବେପାର କଥା ସମସ୍ତଙ୍କ କଥା ସମସ୍ତଙ୍କୁ ନେଇ ଚଳିବାକୁ ପଡ଼ୁଛି ଆଉ କ'ଣ କରିବା ହଁ ଆଉ ତାହେଲେ ଆପଣଙ୍କର ବନେଇ ଦେଲି ନିଅନ୍ତୁ ଖାଆନ୍ତୁ ଖାଇକି ଦେଖନ୍ତୁ ନା କେମିତି ଲାଗୁଛି ହଁ

ହଉ ଠିକ୍ ଅଛି ହଁ ହଁ ଭଲ ହେଇଛି ଯେ ସମସ୍ତେ କୁହନ୍ତି ଭଲ କରେ ବୋଲି ହଉ ଠିକ୍ ଅଛି ହ ଦିଅନ୍ତୁ କୋଡ଼ିଏ ଟଙ୍କା ଦିଅନ୍ତୁ ଆଉ ନା ମୁଁ ଏଠି ବେଶୀ ନିଏ ନି ମୁଁ ଟଙ୍କାଟେ ବେଶୀ ନିଏନି ମୋ ହିସାବରେ ମୁଁ ଯେତିକି ମୋର ବେପାର ହେଉଛି ନା ମୁଁ କାହିଁକି ବେଶୀ ନେବାକୁ ଯିବି ବେପାର ଯୋଉ ଦିନ ନ ହେଉଥିବ ନ ହେଲେ ସେ ତାଙ୍କର ଠିଆ ହେବେ ମୋର ବେପାର ହେଉଛି ମୁଁ ତ ଜାଣିଲି ଯେ ମୋର ହଜାରେ ଟଙ୍କା ଖର୍ଚ୍ଚ ହେଇଛି ନ ହେଲେ ଟଙ୍କା ଚାରିଶହ ପାଞ୍ଚଶହ ବାହାରି ପଡ଼ିଲେ ମୋର ହେଇଗଲା ମୋର ଲୋକଙ୍କୁ ବହୁତ ସନ୍ତୁଷ୍ଟ କରିବା ମୋର ଟିକେ ଆଶା ଅଛି ଲୋକଙ୍କୁ ଟିକେ ସନ୍ତୁଷ୍ଟ କରିବା ଲୋକ ଯେମିତି ମୋତେ କୁହନ୍ତୁନି ଯେ ହଁ ମଉସା ଖାଇଗଲା ବୋଲି କି କି ନେଇଗଲା ବୋଲି କି ଅଧିକା ନେଇଯାଉଛି ମୁଁ ସେଇଟା ଚାହେଁନି ସେଥିପାଇଁ ମୋ କତିକି ସମସ୍ତେ ଆସନ୍ତି ମୋ ସହିତ ଏମିତି ସବୁ ଇଏ କରୁଛନ୍ତି କର ମୋତେ ଏଇଟା ଖୁସି ଲାଗୁଛି

ହଉ ଠିକ୍ ଅଛି ଆଉ କେତେବେଳେ ଆସିଲେ ଆସିବେ ଦୋକାନ ଆଡ଼େ ଆସିବେ ହଁ ହଁ ହଉ ଠିକ୍ ଅଛି ହଉ ଆଜ୍ଞା ଆଜ୍ଞା